ହ୍ୟାଲୋ ରାଜୁ ଭାଇ କହୁଥିଲ କି ହଁ ଆପଣଙ୍କର ସେଇ ଯେଉଁ ଗାଡ଼ି ଥିଲା ଅଛି ହଁ ବୁଲଉଛନ୍ତି କି ହଁ ହଁ ଆଉ କେତେ ପଇସା ହେବ କୁହନ୍ତୁ ଆମେ ଗୋଟେ ଚାରି ପାଞ୍ଚଟା ସାଙ୍ଗ ଅଛୁୂ ଏ ପିକ୍ନିକ୍ ଯିବାର ଅଛି ଚାଟିକଣାଅ ଏ ଆମ ଚାଟି କଣା ନାଇଁ କି ହଁ ହଁ ସେଇ ଶିବ ମନ୍ଦିର ପାଖରେ ହଁ ଆମେ ସାତ ଜଣ ଅଛୁୂ ତମ ସହିତ ଆଠ ହେବ ଆଉ ହଁ ହଁ ସବୁ ଜିନିଷ ଗାଡ଼ିରେ ହିଁ ନେବୁ ହଁ ହଉ ସକାଳୁ ସକାଳୁ ବାହାରିବା ଆଉ ପିକ୍ନିକ୍ ଯିବା ବୋଲି କହିଲେ ଆଉ କ'ଣ ଦିନ ବେଳେ ବାହାରିକି ଯିବା ନା କ'ଣ ସକାଳୁ ସକାଳୁ ଆଉ କଣ କେତେ କହୁଛନ୍ତି କୁହନ୍ତୁ ଏତେ ନାଇଁ ହେ ଲାଷ୍ଟ୍ ଟାଇମ୍ ଆମେ ଯାଇଥିଲୁ ଗୋଟେ ଗାଡ଼ି ନେଇଥିଲୁ ଏ ସତର ଶହ ଟଙ୍କାରେ ଯାଇଥିଲା ସେ

ନାଇଁ ଗୋଟେ କାମ କର ଆଉ କାହିଁକି ଦୁଇ ହଜାର ସେ ଦିନ ଥିଲା ସତରଶହ ଆଉ ତାଙ୍କୁ ଆଉ ସେମିତି କହିଲେ ହେବ ନାଇଁ ହେବ ହେବ ହଁ ନାଇଁ ମନା କରୁନ ଏ ସାଙ୍ଗ ସାଥୀ ସହ ଯିବା କଥା ତ ହେଲେ କାଇଁ କାହାକୁ ପଠେଇବି କେନ୍ତି ପଠେଇବି ପଇସା ହଉ ହଉ ହଉ ତମେ ପଠେଇ ଦେଇଥାଅ ମୁଁ ପଠେଇଦେବି ହାଁ